ସମ୍ବାଦ ଗଣମାଧ୍ୟମ ଗ୍ରାମାଞ୍ଚଳ ବିଷୟରେ ଯଥେଷ୍ଟ ପ୍ରସଙ୍ଗ ଦେଖାଏ କିନ୍ତୁ ଆମର ହେଉଛି ଚାଷୀ ଗୋଟିଏ ମଣ୍ଡି ନଥାଏ ତାର କିଛି ଅବ୍ୟବସ୍ଥା ଥାଏ ଆଉ ଜଣେ କୃଷକ ସେ ତାହାର ଚାଷ ଭଲ ହୁଏ ନାହିଁ ସେ ଆତ୍ମାହତ୍ୟା କରେ ସେଗୁଡ଼ିକ ମଧ୍ୟ ଲୋକଲୋଚନକୁ ଆଣନ୍ତିନି ଆଉ ଆମର ଏଇ ଯେଉଁ ଶିକ୍ଷା ଶିକ୍ଷାର ଅବ୍ୟବସ୍ଥା ମାନେ ପାଣି ପାଣି ବି ଲୋକମାନେ ଠିକସେ ମାନେ ପାନୀୟ ଜଳ ପାଇପାରନ୍ତିନି ଆଉ ଲାଇନ୍ ଲାଇନ୍ ମଧ୍ୟ ଆମର ବହୁତ ସମୟ କଟିଯାଏ ଏମିତି ବହୁତ ଅବସ୍ଥା ଅଛି କିନ୍ତୁ ଏଗୁଡ଼ିକ ଯଦି ଆମର ଗଣାମଧ୍ୟମକୁ ଆଣନ୍ତେ ତାହେଲେ ଆମ ଲୋକମାନଙ୍କର ବହୁତ ଉନ୍ନତି ହୁଅନ୍ତା ଆଉ କିଛି କଥା ମଧ୍ୟ ଲୋକମାନେ ଜାଣିପାରନ୍ତେ